ବୈଷୟିକ ଉନ୍ନତି ପାଇଁ ଆମର ଲୋକମାନଙ୍କ ଭିତରେ ଯେମିତି ଆମର ବ୍ଲକ ମାଧ୍ୟମରେ ମିଟିଂ ହେଉ କି ଗ୍ରାମପଞ୍ଚାୟତ ଦ୍ଵାରା ଯେଉଁ ମିଟିଂ କରି ଲୋକମାନଙ୍କ ମଧ୍ୟରେ ଏହି ଚାଷବାସ ହେଉ କି ଟେଲରିଂ ଉପରେ ଶିକ୍ଷା ହେଉ ଯେମିତି ଆମର ଲେଡିଜ୍ ମାନେ ବି ଘର ଭିତରେ ଯେଉଁ ଟେଲରିଂ ଶିକ୍ଷା କରିପାରିବେ ସେ ସବୁ ଶିକ୍ଷା ପଞ୍ଚାୟତ ମାଧ୍ୟମରେ ବି ଶିଖାଇବା ଆଉ ଧର ଆମେ ସେହି ବିଷୟରେ ସଚେତନ ହୋଇଗଲେ ଆମେ ନିଜେ ଜାଣିବା ପରେ ଅନ୍ୟଙ୍କୁ ଶିଖାଇବା ଏହିସବୁ ଜିନିଷ ହୋଇପାରିଲେ ଆମେ ଯେମିତିକି ଆଗକୁ ଅଗ୍ରସର ହୋଇପାରିବା କାରଣ ମଣିଷ ଭିତରେ ଯେଉଁ ସଚେତନତା ଆମେ ସମସ୍ତଙ୍କ ସହିତ ମିଶିବା ମୁଁ ଯାହା ଶିଖିଲି ଅନ୍ୟଙ୍କୁ ଶିଖାଇବା ଏହିସବୁ ହେଉଛି ସଚେତନତା ଏହିଗୁଡ଼ା ଦ୍ଵାରା ଆମେ ବହୁତ ଆଗକୁ ଆମ ଦେଶ ଏହିସବୁ ମନୋବୃତ୍ତି ରହିଲେ ଆମେ ଆଗକୁ ଆଗେଇ ପାରିବା ଆଉ ଯେଉଁଟାକି ଆମ ବୈଷୟିକ ଉନ୍ନତି ଆମର ଘଟିପାରିବ ଆଉ ସେଥିପାଇଁ ମୁଁ ଏହି ଏତିକି କହୁଛି